ବର୍ଷକ ଥରେ ତ ଆମର ଗୋଟିଏ ଗଣେଶ ପୂଜା ମେଳା ହୁଏ ସେଥିରେ ମୋର ଗୋଟିଏ ସ୍ମୃତି ଅଛି ମୁଁ ଗୋଟିଏ ଛୋଟ ଦୋକାନ ଦେଇଥିଲି ଯେମିତି କି ଛୋଟ ପିଲାଙ୍କର ଖେଳଣା ପାଇଁ ଜଣେ ଭଉଣୀ ମୋ ପାଖରୁ କେତେ ଗୁଡ଼ିଏ ଖେଳଣା କିଣିଥିଲେ ତା ସହିତ ସେ ପଇସା ତା ପର୍ସଟା ମୋ ଦୋକାନରେ ସେ ଛାଡ଼ିକି ପଳେଇଥିଲେ ଯେଉଁଥିରେ ତାଙ୍କ ପର୍ସରେ ଗୋଟେ ଫୋନ ଥିଲା ଆଉ ତାଙ୍କର କେତେ ଜରୁରୀ କାଗଜ ପତ୍ର ଥିଲା ଆଉ ଏ ଟି ଏମ କାର୍ଡ଼ ମଧ୍ୟ ଥିଲା ଆଉ ଟଙ୍କା ଦୁଇ ହଜାର ଖଣ୍ଡେ ସେଥିରେ ଥିଲା କିନ୍ତୁ ମୁଁ ତାଙ୍କ ପର୍ସଟାକୁ ପାଖରେ ରଖିଥିଲି ଦେଇନଥିଲି କାହାକୁ ସିଏ ଫୋନ କରିଥିଲେ ଫୋନ କରିଥିଲେ ଜଣଙ୍କ ଭାଇଙ୍କ ଫୋନରୁ ତାଙ୍କ ଫୋନଟାକୁ ମୁଁ ରିସିଭ କରିଥିଲି ଏବଂ ତାଙ୍କୁ ଆସି କହିଥିଲି ଆପଣଙ୍କର ପର୍ସଟା ମୋ ଦୋକାନରେ ରହିଯାଇଛି ସେ ଆସିକି ପରମୂହୁର୍ତ୍ତରେ ପର୍ସ ତାଙ୍କର ନେଇଥିଲେ ଏବଂ ଖୁସି ହେଇଥିଲେ ଖୁସି ହେଇକି ମୋତେ କହିଥିଲେ ଯେ ତମ ଭଳିଆ ଯଦି ଲୋକ ଆମ ଅଞ୍ଚଳରେ ଥାଆନ୍ତେ ତାହେଲେ ଆଉ ଆମର କିଛି କ୍ଷତି ହୁଅନ୍ତା ନି ତା'ପରେ ସେ ମୋତେ ଖୁସି ହେଇକି ମଧ୍ୟ ଶହେ ଟଙ୍କା ଦେଇଥିଲେ ଏଇଟା ହେଉଛି ମୋର ଗୋଟେ ସ୍ମୃତି ହେଇକି ସେ ମେଳାର ଗୋଟିଏ ସ୍ମୃତି ହେଇକି ରହିଯାଇଛି